ହ୍ୟାଲୋ ଆପଣ ଖୁସି ରେଷ୍ଟୁରାଣ୍ଟରୁ କହୁଛନ୍ତି ମୋ ଖାଦ୍ୟ ଅର୍ଡ଼ର କରିଥିଲି ବାରେଟାରେ ମୋର ଖାଦ୍ୟ ଡେଲିଭରି ହେବାର ଥିଲା ଆଛା ଆଛା ଆପଣ ପଠେଇ ନାହାଁନ୍ତି ତ ଠିକଅଛି ଆକ୍ଚୁଲି କ'ଣ ହେଇଛି କି ମୁଁ ଘରେ ଦେଖିଲା ବେଳକୁ ମୋର କିଛି ବାସନକୁସନ ନାହିଁ ଯଦି ଆପଣ ଖାଦ୍ୟ ଡେଲିଭେରି ସାଙ୍ଗରେ ଡିସ୍ପୋଜାଲ୍ ଥାଳି କଣ୍ଟା ଚାମଚ ଆଉ ସାଧା ଚାମଚ ପଠେଇ ପାରନ୍ତେ ତା'ହେଲେ ମୋତେ ଖାଇବା ପାଇଁ ମୋତେ ସୁବିଧା ହୁଅନ୍ତା ଠିକଅଛି ଆପଣ ପଠେଇଦେବେ ଯଦି ଆପଣଙ୍କର ସେଇଟା ରିଟର୍ନ ଦେବାର ଥିବ ତା'ହେଲେ ମୁଁ ଦେଇଦେବି ନହେଲେ ସେଇଟା ମୁଁ ରଖି ଦେଇପାରିବି ଆପଣ ଯାହା କହିବେ ସେଇପରି କଲେ ମୁଁ ଆପଣଙ୍କ ଖାଦ୍ୟ ଦେଇଥିବା ଖାଦ୍ୟ ବି ଉପଭୋଗ କରିବି